ଓଡ଼ିଆ ଭାଷାରେ କିଛି ଆକର୍ଷଣୀୟ ଓ ଅସାଧାରଣ ଶବ୍ଦ ହେଉଛି ଖଣ୍ଡବାକ୍ୟ ଶବ୍ଦ ହେଉଛି ପ୍ରଧାନ ଖଣ୍ଡବାକ୍ୟ ଓ ଅପ୍ରଧାନ ଖଣ୍ଡବାକ୍ୟ ପ୍ରଧାନ ଖଣ୍ଡବାକ୍ୟ ହେଉଛି ବାର୍ତ୍ତା ଓ ସମାପିକା କ୍ରିୟା ଥିବା ସମସ୍ତ ଯଦି ବାକ୍ୟଟି ଅସମ୍ପୂର୍ଣ ହୁଏ ତାହାକୁ ଆମେ ଖଣ୍ଡବାକ୍ୟ ବୋଲି କହିଥାଉ ଉଦାହରଣ ସ୍ୱରୂପ ଯେଉଁମାନେ ବିଶ୍ୱାସ କରୁଥିଲେ ଓ ଆଉ ଗୋଟିଏ ହେଉଛି ଯେତେ ମାଠିବୁ ମାଠ୍ ମୁଁ ସେଇ ଦର ପୋଡ଼ା କାଠ୍ ଅର୍ଥାତ ଗୋଟିଏ ଲୋକ ଯଦି ଭୁଲ କରୁଛି ତାକୁ କିଛି ଉଦାହରଣ ଦେଉଛେ ସେ ତଥାପି ସେଇ ଭୁଲ ପୁଣି ବାରମ୍ବାର କରିଥାଏ